ହ୍ୟାଲୋ ମାମୁଁ ଭଲ ଅଛନ୍ତି ଆସନ୍ତୁ ବୁଲିବା ପାଇଁ ଆପଣ ତ କେବେ ବିି ଆମ ଓଡ଼ିଶାରେ ଆସିନାହାନ୍ତି ଆପଣ ଜାଣିଛନ୍ତି ଆମ ଓଡ଼ିଶା କେତେ ଭଲ ଜାଗା ଆମ ଓଡ଼ିଶାର ସଂସ୍କୃତିଗୁଡ଼ିକ କେତେ ଭଲ ଆପଣ ଜାଣିଛନ୍ତି ଆମ ଓଡ଼ିଶାରେ କେବଳ ଓଡ଼ିଆ ଭାଷାର ଲୋକମାନେ ନୁହନ୍ତି ଆମ ଓଡ଼ିଶାରେ ଓଡ଼ିଆ ବଙ୍ଗାଳୀ ତେଲୁଗୁ ସମସ୍ତେ ମିଶିକି ରହୁଛନ୍ତି ଭେଦଭାବ ନକରି ସମସ୍ତେ ଭାଇ ଭାଇ ଭାବରେ ରହୁଛନ୍ତି ଆମ ଓଡ଼ିଶାରେ ବହୁତ ଗୁଡ଼ିଏ ଭଲ ଭଲ ବୁଲିବା ଜାଗା ଅଛି ଆମ ଓଡ଼ିଶା ସଂସ୍କୃତିଯାକ ବି କେତେ ଭଲ ସମସ୍ତେ ମିଳିମିଶି ରହୁଛନ୍ତି ଭେଦଭାବ କରୁନାହାନ୍ତି କି ସେ ବଙ୍ଗାଳୀ ସେ ଓଡ଼ିଆ ଆମେ ଆମେ ଓଡ଼ିଆ ଓଡ଼ିଆ ରହିବା ତାଙ୍କ ସହିତ ମିଶିବାନି ସେମିତି କରୁନାହାନ୍ତି ସମସ୍ତେ ମିଳିମିଶିକି ରହୁଛନ୍ତି ଆମର ଓଡ଼ିଆ ସଂସ୍କୃତି ଆପଣ ତ ଜାଣିନାହାନ୍ତି ଆସନ୍ତୁ ବୁଲିବା ପାଇଁ